ଆମର ହେଉଛି ମାତୃଭାଷା ଓଡ଼ିଆ ଓଡ଼ିଆ ହେଉଛି ଆମର ସବୁ କିଛି କିନ୍ତୁ ଆମର ପିଲାମାନେ ବିଦ୍ୟାଳୟରେ ପ୍ରଥମରୁ ଦ୍ଵାଦଶ ଯାଏଁ ଓଡ଼ିଆ ହିଁ ଅଛି ହେଲେ ଓଡ଼ିଆ ପଢ଼ିବା ଦ୍ୱାରା ବି ମଧ୍ୟ ସେମାନେ ଭଲ ସେ ପଢ଼ି ପାରୁନାହାନ୍ତି କାହିଁକି ନା ସେମାନେ ଇଂରାଜୀ ଉପରେ ବହୁତ ଗୁରୁତ୍ଵ ଦେଉଛନ୍ତି ଆମର ଗଣମାଧ୍ୟମ ପ୍ରତିନିଧିତ୍ୱ ହେଉଛି ଓଡ଼ିଆ ଓଡ଼ିଆରେ ଯଦି ଆମେ ପିଲାମାନେ ପାଠପଢ଼ି ନ ପାରିକି କିଛି ନ ପଢ଼ି ପାରିବେ ଇଂଲିଶ ଉପରେ ଧ୍ୟାନ ଦେବେ ଆମର ଓଡ଼ିଆ ତ ହେଉଛି ବାଧ୍ୟତାମୂଳକ ନା ପଢ଼ିବାଟା ଓଡ଼ିଆଟା ଆମର ବାଧ୍ୟତାମୂଳକ ଯେହେତୁ ଓଡ଼ିଆ କିନ୍ତୁ ଆମ ପିଲାମାନେ ଗୁରୁତ୍ୱ ଦେଉନାହାନ୍ତି ସେଥିଲାଗି ଆମର ଓଡ଼ିଆ ଉପରେ ଗୁରୁତ୍ଵ ଦେବାଟା ନିହାତି ଜରୁରୀ ସେଥିଲାଗି ଆମେ ଓଡ଼ିଆ ପଢ଼ୁଛନ୍ତି ଆମର ହେଉଛି ଓଡ଼ିଆଟା ସବୁଠି ଦରକାର ପଡ଼ିଥାଏ ଆମ ମାତୃଭାଷା ହେଉଛି ଓଡ଼ିଆ ଆମର ପିଲାମାନଙ୍କୁ ଆମେ ଓଡ଼ିଆ ବିଷୟରେ ବହୁତ ଗୁରୁତ୍ଵ ଦେବା ଉଚିତ ଯାହା ଦ୍ୱାରା କି ଆମ ଓଡ଼ିଆ ପଢ଼ିବା ଆଉ ମଧ୍ୟ ବାଧ୍ୟତାମୂଳକ ସେଥିଲାଗି ଆମେ ଓଡ଼ିଆ ବିଷୟରେ କିଛି ଜାଣିବା ଦରକାର